ମୋ ନିଜର ପଶୁମାନଙ୍କ ସହିତ ପାଳିତ ପଶୁମାନଙ୍କ ସହିତ ମୋର ସମ୍ପର୍କ ଅତି ନିବିଡ଼ ଯେମିତିକି ମୋ ଘରର ଲୋକମାନଙ୍କ ସହିତ ଆପଣାର ଲୋକମାନଙ୍କ ସହିତ ସେହିଭଳି ସମ୍ପର୍କ ମୁଁ ମୋ ପଶୁମାନଙ୍କର ନାମକରଣ କରିଛି ଯେମିତିକି ମୋ ଗାଈର ନାମ ଦେଇଛି ଗଉରୀ ଏବଂ ତା' ଛୋଟ ବାଛୁରୀର ନାମ ଦେଇଛି ଝୁମୁରୀ ମୁଁ ସେମାନଙ୍କୁ ମୋ ନିଜ ଛୁଆମାନଙ୍କ ପରି ଭାରି ଭଲପାଏ ମୋ ଘରଲୋକଙ୍କ ପରି ପରି ଆପଣାର ମାନେ ମୁଁ ସେମାନଙ୍କ ଯତ୍ନ ନିଏ ସେମାନଙ୍କୁ ଥଣ୍ଡା ହେଲେ ଔଷଧ ଆଣିକି ଦିଏ ଗରମ ଦିନେ ଫ୍ୟାନ୍ ଲଗାଏ ତାଙ୍କୁ ଗାଧୋଇ ଦିଏ ତାଙ୍କ ଦେହରୁ କୌଣସିପ୍ରକାର ଚର୍ମର ଉକୁଣି ହେଉ କି ଯେଉଁ ଟିଙ୍କ ହୁଅନ୍ତୁ ତାଙ୍କୁ ବଛାବଛି କରିଦିଏ ତାଙ୍କୁ ପରିଷ୍କାର ପରିଚ୍ଛନ୍ନ ରଖେ ତାଙ୍କ ଗୁହାଳ ସଫା କରିଦିଏ ତାଙ୍କର ଗୋବର ମୂତ ସବୁ ପରିଷ୍କାର କରିକି ଫିନାଇଲ୍ ପକେଇ ଦିଏ ଗୁହାଳ ପରିଷ୍କାର କରି ତାଙ୍କୁ ଖାଇବା ପିଇବାକୁ ଦେଇ ଯତ୍ନ ନିଏ